ଆମ ସହରରେ ମୋର ପ୍ରିୟ ଜିନିଷ ହେଉଛି ପୋଡ଼ ଯାହାକି ଆମେ ବହୁତ ଆଦରଣୀୟ ହୋଇ ରହିଛି ଅନେକ ଲୋକମାନେ ମଧ୍ୟ ଅନେକ ଜିଲ୍ଲାରୁ ଲୋକମାନେ ଆସି ଆମ ସହରରୁ ପୋଡ଼ ନେଇଥାନ୍ତି ଏହା ପ୍ରାୟ ଆମ ରାଜ୍ୟରେ ବହୁତ ପ୍ରସିଦ୍ଧ ଲାଭ କରିଛି